ପୁରୀ ଜିଲ୍ଲାରେ ଚାଷ କରାଯାଉଥିବା ମୁଖ୍ୟ ଚାଷଗୁଡ଼ିକ ହେଉଛି ଚାଉଳ ଆଖୁ ତମାଖୁ ପାନ ଇତ୍ୟାଦି ମୁଖ୍ୟ ହେଉଛି ଚାଉଳ ପୁରୀ ଜିଲ୍ଲାରେ ତ ଭରପୁର ଜମି ଅଛି ସେଇ ଜମିମାନଙ୍କରେ ଭରପୁର ଗାଁ ବି ଅଛି ସେଇ ଗାଁ ମାନଙ୍କରେ ପ୍ରତି ଘରେ ପ୍ରତି ଓଡ଼ିଆ ମାନଙ୍କ ଘରେ ଧାନ ଚାଉଳ ଧାନ ଚାଷ ନିଶ୍ଚିତ ହୁଏ ତାପରେ ସେ ଧାନକୁ ପେଶି ସେଥିରୁ ଚାଉଳ ବାହାର କରିଥାନ୍ତି ତା'ପରେ ଧାନ ଚାଷ ହୋଇ ମାନେ ଏଇଟା ହେଉଛି ଆମ ଓଡ଼ିଆ ମାନଙ୍କର ରୀତିନୀତି ଉପରେ ପର୍ଯ୍ୟବେଷିତ ତା'ପରେ ଓଡ଼ିଆମାନଙ୍କ ଘରେ ଚାଉଳ ନିଶ୍ଚିତ ହେଉଥିବ ଆଖୁ ଆଖୁ ତ କେବେ କେବେ ହୁଏ ତଥାପି ଓଡ଼ିଆମାନେ ବହୁତ କରନ୍ତି ନାହିଁ କିନ୍ତୁ ଅଳ୍ପ ପରିମାଣରେ ଆଖୁ ଚାଷ କରାଯାଇଥାଏ ତମାଖୁ ସେବନ ଓଡ଼ିଶାରେ କରାଯାଏ କାରଣ ଓଡ଼ିଶା ଲୋକମାନେ ତମ୍ୱାଖୁ ବି ଖାଇଥାନ୍ତି ତମ୍ବାଖୁ ଖାଇଥାନ୍ତି ତମ୍ବାଖୁ ଖାଇବାକୁ ମୁଁ ମନା କରୁଛି ସତ କିନ୍ତୁ ତମ୍ବାଖୁ ଚାଷ କିନ୍ତୁ ଓଡ଼ିଶାରେ ହିଁ ହୁଏ ବହୁତ ରାଜ୍ୟରେ ହୋଇଥାଇ ପାରେ ଓଡ଼ିଶାରେ ହୁଏ ପୁରୀ ଜିଲ୍ଲାରେ ବି ହୁଏ ପୁରୀ ଜିଲ୍ଲାରେ ହେବନି କେମିତି ପୁରୀ ଜିଲ୍ଲାରେ ହୁଏ ଚାଉଳ ଧାନ ଚାଷ ଚାଷ ହୁଏ ଆଖୁ ଚାଷ ହୁଏ ପନିପରିବା ତ ଘରେ ଘରେ ଚାଷ ହୋଇଥାଏ ପନିପରିବା ଆଳୁ ମୂଳା କନ୍ଦମୂଳ କନ୍ଦମୂଳ ତ ଯାହାର ବଡ଼ ବାରି ଥିବ କିମ୍ବା ବଡ଼ ଜଙ୍ଗଲ ଟାଇପର ଥିବ ସେଥିରେ କନ୍ଦମୂଳ ଚାଷ ହେଇଥାଏ ଆଳୁ ବାଇଗଣ ଟମାଟୋ ବାଇଗଣ ଲଙ୍କା ପିଆଜ ସାରୁ କନ୍ଦମୂଳ ଇତ୍ୟାଦି ବହୁତ ସାରା ପରିବା ଏଇ ଆମ ଓଡ଼ିଶା ପୁରୀ ମାଟିରେ ହୋଇଥାଏ କାରଣ ଏଠି ଜୟ ଜଗନ୍ନାଥ ଅଛନ୍ତି ଜୟ ଜଗନ୍ନାଥ